ପିଠି ଯନ୍ତ୍ରଣାକୁ ଭଲ କରିବା ପାଇଁ ଆମ ଗାଁରେ ଘରୋଇ ଉପଚାର ଅଛି ଯଦି ପିଠିରେ ଯନ୍ତ୍ରଣା ହୁଏ ତାହେଲେ ରୋ ସୋରିଷ ତେଲ ମଧ୍ୟରେ ରସୁଣ ଫୁଟାଇ କଳାଜିରା ପକାଇ ଦିହି ଗୁଣ୍ଡ ସେ ଗୁ ତେଲରେ ପକାଇ ମାଲସ୍ କରାଯାଏ ଯାହା ଫଳରେ କି ପିଠିର ଯନ୍ତ୍ରଣା ଖୁବ୍ ଭଲ ଭାବରେ ଉପସମ ହୋଇପାରେ